ମୁଁ ଯେଉଁ ଜିନ୍ସ ପେଣ୍ଟ୍ ଟି କିଣିଛି ତାର ଖରାପଗୁଣ ହେଲା ତା କମ୍ପାନୀ ଜିନିଷ ନହୋଇଥିବାରୁ ଏହାର ର ମ୍ୟାଟ୍ରିଆଲ ଯେଉଁ କପଡ଼ାଟି ବହୁତ ଖରାପ ଅଟେ ତା ଅଧିକଦିନ ଲାଷ୍ଟିଙ୍ଗ୍ କରିବକି ନାହିଁ ମୋତେ ଲାଗୁନି